ଗ୍ରାମାଞ୍ଚଳରେ ସାଧାରଣତଃ ଶିକ୍ଷା ବ୍ୟବସ୍ଥା ବହୁତ ଖରାପ ହେଇ ହେଇକି ଯାଉଛି ଦିନକୁ ଦିନ ସରକାର ଯେତେ ଚେଷ୍ଟା କଲେ ବି ସରକାର ତା ପାଇଁ ପଦକ୍ଷେପ ନଉଛନ୍ତି ସତ କିନ୍ତୁ ସ୍କୁଲ ଗୁଡ଼ାକରେ ତ ଶିକ୍ଷକମାନଙ୍କର କମ୍ ରହୁଛି ଶିକ୍ଷକ ମାନେ ତିନିଟା ଚାରିଟା କ୍ଲାସରେ ଜଣେ ଶିକ୍ଷକ ଆଉ ଉନ୍ନତ ଭିତ୍ତିଭୂମି ସ୍କୁଲ ଟିକେ ଉନ୍ନତମାନର ହେଲେ ଆଉ ଟିକେ ପ୍ଲେଗ୍ରାଉଣ୍ଡ ଇଏ ସିଏ ରହିଲେ ସେଇଟା ଟିକେ ଛୁଆମାନଙ୍କ ପାଇଁ ଭଲ ହୁଅନ୍ତା ସେମାନେ ଟିକେ ସ୍କୁଲ ଯିବା ପାଇଁ ଆଗ୍ରହ କରନ୍ତେ ଆଉ ତାଙ୍କର ଶିକ୍ଷାଗତ ଯୋଗ୍ୟତା ଟିକେ ଭଲ ହୁଅନ୍ତା ଆଉ ଯୋଗ୍ୟ ଶିକ୍ଷକ ବି ଦରକାର ଶିକ୍ଷକ ମାନେ ଏ ଆମର ରହିଲା କ'ଣ ଇ ଲର୍ଣିଂ ଶିକ୍ଷା ଇ ଲର୍ଣିଂରେ ଖାଲି ପିଲାମାନେ ଶିକ୍ଷା ପାଇଯିବେ ସେଇଟା ଠିକ୍ ନୁହେଁ ଯୋଗ୍ୟ ଶିକ୍ଷକ ହିଁ ଦରକାର ଦରକାର ତ ଆମର କ୍ଲାସ୍ ଯେତିକି କ୍ଲାସ୍ ଅଛି ସେତିକି ଶିକ୍ଷକ ନିହାତି ଆବଶ୍ୟକ ଆମର ଚାରିଟା ପାଞ୍ଚଟା କ୍ଲାସ୍ରେ ଯଦି ଜଣେ ଶିକ୍ଷକ ରହିବେ ତା'ହେଲେ ପିଲାମାନଙ୍କୁ ପଢ଼ିବା ପାଇଁ ବହୁତ ଅସୁବିଧା ହେଉଛି ନା ଆଉ ଶିକ୍ଷାଗତ ଯୋଗ୍ୟତା ତାଙ୍କର ସେଥିପାଇଁ ଦିନକୁ ଦିନ ତଳକୁ ତଳକୁ ଯାଉଛି ଆଉ ଫାଷ୍ଟରୁ ତାଙ୍କର ପ୍ରାଥମିକ ଅବସ୍ଥାରୁ ହିଁ ପିଲାମାନଙ୍କ ପାଇଁ ଆମର ଶିକ୍ଷାଗତ ଯୋଗ୍ୟତା ଭଲ ହବା ନିହାତି ଦରକାର ପ୍ରାଥମିକ ଶିକ୍ଷାଟା ଯଦି ଆମର ମୂଳ ଦୁଆଟା ଯଦି ଠିକ୍ ନ ରହିବ ଆଉ ପିଲାମାନେ ଆଗକୁ ଯାଇପାରିବେ ନାହିଁ ଯାହାହେଲେ ସେଇଠୁ ହିଁ ସେମାନଙ୍କର ଶିକ୍ଷାରେ ବାଧା ସୃଷ୍ଟି ହବ ଆଉ ସେଥିପାଇଁ ସରକାର ନିହାତି ପଦକ୍ଷେପ ନବା ଦରକାର ସବୁ ଯେମିତି ଆମର ସ୍କୁଲମାନେ ରହିଛନ୍ତି ଆମର ଗ୍ରାମାଞ୍ଚଳରେ ଆମର ସରକାରୀ ସ୍କୁଲ ସବୁ ଅଛି ସେ ସ୍କୁଲ୍ରେ ସବୁ ଶିକ୍ଷକମାନେ ଅଧିକ ଶିକ୍ଷକ ବି ଆବଶ୍ୟକ ଆଉ ଶିକ୍ଷକ ଉନ୍ନତମାନର ଶିକ୍ଷକ ବି ଦରକାର ଯୋଗ୍ୟ ଶିକ୍ଷକ ଯେ ସେମାନଙ୍କୁ ନିଯୁକ୍ତି ଦେଲେ ଆଉ ଶିକ୍ଷାଗତ ଯୋଗ୍ୟତା ଭଲ ରହିବ